ଆମ କେନ୍ଦୁପଡ଼ା ଗ୍ରାମରେ କିଛି ସୁବିଧା ନଥିଲା ଏଇ ପ୍ରଫୁଲ୍ଲ ମଲ୍ଲିକ ଆମର ଏମ୍ ଏଲ୍ ଏ ହେବାରୁ ଆମର ମନ୍ତ୍ରୀ ଆମ ଗାଁକୁ ପାଣି ସୁବିଧା ଲାଇନ୍ ସୁବିଧା ପାଣି ସୁବିଧା କରିକି ଘର ଘରକା ପାଇପ୍ ଟ୍ୟାପ୍ ସବୁ ସୁବିଧା ଦେଇଦେଇଛନ୍ତି ଘରରେ ଗାଁରେ ବି ଲାଇନ୍ ବ୍ୟବସ୍ତା କରିଛନ୍ତି ଆମର ପ୍ରଫୁଲ୍ଲ ମଲ୍ଲିକ ଆସିବାରୁ ଆହୁରି ଉନ୍ନତି କରିଛନ୍ତି ରାସ୍ତାଘାଟ ଯେତେ ଯୁଆଡ଼େ ଯାହା ଅଛି ଗାଁ ଗହଳି ଯେତେକ ଗାଁ କେନ୍ଦୁପଡ଼ା ଗ୍ରାମର ଯେତେକ ରାସ୍ତା ଅଛି ସାହି ଅଛି ସବୁଆଡ଼େ ପକ୍କା ଘର ଆଉ ରାସ୍ତା କାମ ଆଉ ପ୍ରଫୁଲ୍ଲ ମଲ୍ଲିକ ହେବାରୁ ଏମ୍ ଏଲ୍ ଏ ଆମର ମନ୍ତ୍ରୀ ସେ ସବୁ ସୁବିଧା କେନ୍ଦୁପଡ଼ା ଗ୍ରାମର ସମସ୍ତଙ୍କ ଘର ଘରକା ପାଇପ୍ ଲାଇନ୍ଟା ଦେଇଛନ୍ତି ଆହୁରି ଲାଇନ୍ ସୁବିଧା ଦେଇଛନ୍ତି ଆଉ ଗାଁର ସ୍କୁଲ୍ ନଥିବାରୁ ସ୍କୁଲ୍ ବି ସୁବିଧା କରିଛନ୍ତି ଆଉ ବିଲ ବାଡ଼ି ଯେଉଁ ପାଣି ପଞ୍ଚାୟତ ଯେଉଁ ଇଏ କରିବାକୁ ଏଲ୍ ଆଇ ପଏଣ୍ଟ୍ ଲାଗେ ସେ ଏଲ୍ ଆଇ ପଏଣ୍ଟ୍ ସୁବିଧା ବି କରିଛନ୍ତି ପାଣି ପଞ୍ଚାୟତ କରିକି ଗାଁରେ ଗଠନ କରିକି ଆହୁରି ଚାଷ ବି ଉନ୍ନତି କେମିତି ହେବ ସେ ବ୍ୟବସ୍ତା ବି କରିଛନ୍ତି ରେଙ୍ଗାଲି ଡ୍ୟାମ୍ ବି ପାଣି ସୁବିଧା ଦେଇଛନ୍ତି ଆଉ ପ୍ରଫୁଲ୍ଲ ମଲ୍ଲିକ ଆସିବାରୁ ଆମ କେନ୍ଦୁପଡ଼ା ଗ୍ରାମର ବହୁତ ଉନ୍ନତି କରିଛନ୍ତି ଆଉ ଟାୱାର୍ ବି ନଥିଲା ଟାୱାର୍ ସୁବିଧା ମୋବାଇଲ୍ ଟାୱାର୍ ସୁବିଧା ବି ନଥିଲା ସେ ସୁବିଧା ବି କରିଛନ୍ତି ଆହୁରି କେତେକ ଅସୁବିଧାର ସମ୍ମୁଖୀନ ହେଉଥିଲୁ ରାସ୍ତାଘାଟ ମେନ୍ ନଥିଲା ପୋଖରୀଟିଏ ନଥିଲା ପୋଖରୀ ବ୍ୟବସ୍ତା କରିଛନ୍ତି ଆହୁରି ପାନୀୟ ଜଳର ସୁବିଧା କେମିତି ବିଲମାନଙ୍କରେ ପାଣି ମାଡ଼ିବ ସେ ବ୍ୟବସ୍ତା କରିଛନ୍ତି ଆହୁରି ପୋଖରୀ ତାଡ଼ିକି ସେ ମାଛ ଚାଷ କେମିତି ହେବ ସେ ବ୍ୟବସ୍ତା କରିଛନ୍ତି ଆଉ ଛୁଆମାନେ କେମିତି ଖେଳକୁଦ କେମିତି ନାଚ ଇଏ କରିବା ପାଇଁ ଗୋଟିଏ ଷ୍ଟାଡିଅମ୍ କରିକି ପଡ଼ିଆ କରିକି ସେ ଛୁଆମାନଙ୍କର ଖେଳକୁଦ ଉପରେ କେମିତି ଉନ୍ନତି କରିବେ ସେ ବ୍ୟବସ୍ତା ବି କରିଛନ୍ତି ଆହୁରି ଅନେକ ଜିନିଷ କରିଛନ୍ତି ସେ ସୁବିଧାତକ ତାଙ୍କୁ ତାଙ୍କୁ କଳ୍ପନା କରିହେଉନି ସେ ଏତେ ସୁବିଧା କରିଛନ୍ତି କେନ୍ଦୁପଡ଼ା ଗ୍ରାମର ପାନୀୟ ଜଳଠୁ ଆରମ୍ଭ କରିକି ସ୍କୁଲ୍ ରାସ୍ତାଘାଟ ପୋଖରୀ ନାଳ ଡ୍ୟାମ୍ ନାଳ ଡ୍ୟାମ୍ ବି କରିଛନ୍ତି ବ୍ରିଜ୍ ବି କରିଛନ୍ତି ବ୍ରିଜ୍ ନଥିଲା ଗାଁକୁ ରାସ୍ତା ଗୋଟେ ନଥିଲା ସେ ବ୍ରିଜ୍ ବି କରିଛନ୍ତି ଏତେ ସୁବିଧା କରିବା ପରେ ବି ଆମ କେନ୍ଦୁପଡ଼ା ଗ୍ରାମର ଉନ୍ନତି ବହୁତ ବଢ଼ିଆ ଏଇନେକା ଅଛି ବହୁତ ଭଲ ପରିସ୍ଥିତିକୁ ଆସିଲାଣି ଆଗରୁ ବହୁତ ଅବନତି ଥିଲା ଏବେ କେନ୍ଦୁପଡ଼ା ଗ୍ରାମର ବହୁତ ଉନ୍ନତି